ଦେଖନ୍ତୁ ମୁଁ ବହୁତ ଗୁଡ଼ାଏ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ସେଥିରେ ବିଜୟ ମଧ୍ୟ ଲାଭ କରିଛି କାହିଁକିନା ମୁଁ ଛୋଟ ଦିନରୁ ମୋତେ ଆମର ଏଇ କଳା ସଂସ୍କୃତିକୁ ନେଇ ନୃତ୍ୟ କରିବା ବହୁତ ଭଲ ଲାଗେ ଏବଂ ଏବଂ ସେ ମୁଁ ଛୋଟ ଦିନ ଠୁ ନୃତ୍ୟ ଶିଖେ ମୋତେ କାହିଁକିନା ନୃତ୍ୟ ବହୁତ ପସନ୍ଦ ଏବଂ ଆମେ ସମସ୍ତେ ଜାଣିଛୁ କି ନୃତ୍ୟ ବା ନାଚ ଯାହାଦ୍ୱାରା କି ଆମେ ଘରେ ଘରେ ପରିଚିତ ହୋଇପାରିବା ଦେଖନ୍ତୁ କଲେଜ ସ୍କୁଲ ହଉ କିମ୍ବା କଲେଜ ହଉ କି ଯେଉଁ ସ୍ଥାନରେ ବି ହଉ ଲୋକେ କୌଣସି ପ୍ରୋଗ୍ରାମ୍ରେ ହଉ କି କୌଣସି ହଁ ଯେକୌଣସି ହଉ ଲୋକେ କିଛି ଶୁଣିବାକୁ କିଛି ଦେଖିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଲୋକେ ନୃତ୍ୟ ଦେଖିବାକୁ ବହୁତ ପସନ୍ଦ କରନ୍ତି କାହିଁକିନା ନୃତ୍ୟ ହେଉଛି ଏମିତି ଏକ ଜିନିଷ ଯାହାଦ୍ୱାରା କିି ଲୋକଙ୍କ ମନ ମଧ୍ୟ ଭଲ ଲାଗେ ଏବଂ ସେମାନଙ୍କୁ ମଧ୍ୟ ସେଇ ଅନ୍ୟ ଅନ୍ୟମାନଙ୍କ ନୃତ୍ୟ ଦେଖି ନାଚିବାକୁ ପସନ୍ଦ ଲାଗେ ସେଥିପାଇଁ ମୋତେ ନାଚିବାକୁ ମୁଁ ନୃତ୍ୟ କରିବା ଜିନିଷକୁ ଭାବିଲି ଚୟନ କଲି ଏବଂ ମୁଁ ମଧ୍ୟ ନୃତ୍ୟ ପ୍ରତିଯୋଗିତାରେ ବହୁ ସ୍ଥାନରେ ଭାଗ ନେଇଛି ଏହା ଏହା ବହୁତ ଲୋକମାନେ କି ସମସ୍ତ ପିଲାମାନଙ୍କ ମଧ୍ୟରେ ଏହା କମ୍ପିଟିସନ୍ ହୋଇଥାଏ ସେଟା ବହୁତ କଷ୍ଟକର କିନ୍ତୁ ଯିଏ ଯେମିତି ପରିଶ୍ରମ କରିକି ନୃତ୍ୟ ଶିଖିଥିବ ଯିଏ ଯେମିତି ଭଲ ଭାବରେ ନୃତ୍ୟ ପରିବେଷଣ କରିବ ସିଏ ହିଁ ବିଜୟ ହାସଲ କରିପାରିବ